ଆମ ଭାରତ ଏକ କ୍ରୀଡ଼ା ପାଗଳ ଦେଶ ଆମ ଦେଶରେ ଲୋକମାନେ କ୍ରୀଡ଼ାକୁ ବହୁତ ପ୍ରାଧାନ୍ୟ ଦେଇଥାନ୍ତି ଏବଂ ସେଥିରେ ନିଜର କ୍ୟାରିୟର ମଧ୍ୟ ଗଢ଼ିଥାନ୍ତି ଏମିତି ବହୁତ ଗୁଡ଼ିଏ ବ୍ୟକ୍ତିତ୍ୱ ଅଛନ୍ତି ଯୋଉମାନେ କି କ୍ରୀଡ଼ା କ୍ଷେତ୍ରରେ ନିଜକୁ ବହୁତ ପାରଦର୍ଶିତ ଲାଭ କରିନ୍ତି ଏବଂ ଶେଷରେ ସେମାନେ ତାହାକୁ କ୍ୟାରିୟର ରୂପରେ ଗ୍ରହଣ କରି ଦିଅନ୍ତି ଆମ ଦେଶରେ କ୍ରିକେଟର ସଚିନ ତେନ୍ଦୁଲକର ବିରାଟ କୋହଲି ରାହୁଲ ଦ୍ରାବଡ଼ି ଇତ୍ୟାଦି ସେମାନେ ନିଜ କ୍ୟାରିୟର ଏଥିରେ ତିଆରି କରିଥିଲେ ସେମିତି ରାହୁଲ ଦ୍ରବିଡ଼ି ଏବେ ଆମ ଦେଶର କ୍ରିକେଟର କୋଚ ମଧ୍ୟ ଅଛନ୍ତି ସେମିତି ଟେନିସରେ ସାନିଆ ମିର୍ଜା ଲିଆଣ୍ଡର ପେସ୍ ମହେଶ ଭୂପତି ଇତ୍ୟାଦି ସେମାନେ ଏହି ଟେନିସରେ ନିଜ କ୍ୟାରିଅର ଗଢ଼ିଥିଲେ ସେମିତି ଏବେ ଜାଭେଲିନରେ ନୀରଜ ଚୋପ୍ରା ଦୌଡ଼ପଦରେ ପିଟି ଓଷା ମିଲଖା ସିଂ ଇତ୍ୟାଦି ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ କି କ୍ରୀଡ଼ାକୁ ନିଜର କ୍ୟାରିଅର ଗ୍ରହଣ କରିଥିଲେ ଆମ ସ୍କୁଲରେ ଯେତେବେଳେ କ୍ରୀଡ଼ା ପ୍ରତିଯୋଗିତା ହଉଏ ସେତେବେଳେ ମୁଁ ଭାଗ ନେଇଥିଲି ଏବଂ ମୁଁ ଦୌଡ଼ରେ ସେକେଣ୍ଡ ପ୍ରାଇଜ ଜିତିଥିଲି ଏବଂ ସେଥିପାଇଁ ମୁଁ ବହୁତ ପରିଶ୍ରମ କରିଥିଲି କିନ୍ତୁ ପ୍ରଥମ ପୁରସ୍କାର ପାଇନଥିବାରୁ ଟିକେ ମନରେ ଦୁଃଖ ଥିଲା କିନ୍ତୁ ଭଲ ଟାଇମିଂରେ ସେକେଣ୍ଡ ହେଇଥିବାରୁ ବି ଖୁସି ଲାଗିଥିଲା ଏବଂ ମୋ ଠାରୁ ଯିଏ ପ୍ରଥମ ଥିଲା ସେ ପ୍ରତିକି ମୋ ଠାରୁ ଆହୁରି ଭଲଭାବେ ଦୌଡ଼ିଥିଲା